ବହିରେ କେତେ ପ୍ରକାରର ଜ୍ଞାନ ଅଛି ଏ ଜ୍ଞାନ ଚାଲିବାକୁ ଗଲେ ଦରକାର ସମସ୍ତଙ୍କୁ ଦରକାର ଜ୍ଞାନ ନଥିଲେ ଜୀବନ ଅନ୍ଧାର ଏ ଜ୍ଞାନକୁ ବହୁତ ଭଲଭାବରେ ଶିଖିବା ଦରକାର ଜ୍ଞାନ ନ ଥିଲେ ଆମେ ଚାଲିପାରିବୁ ନାହିଁ କାହା ସହିତ ଭଲ ଭାବରେ କଥା କହିପାରିବ ନାହିଁ ଏ ଜ୍ଞାନ ତ ସବୁଠୁ ସବୁଠୁ ବେଶୀ ଦରକାର ଜ୍ଞାନ ଜ୍ଞାନ ନଥିଲେ କିଛି ହେବନି ଆମର ଜ୍ଞାନ ଥିଲେ ଆମେ କିପରି ଆଇନ ଶିଖିବା କିପରି କାନୁନ ଶିଖିବା କିପରି ଆମେ ସମସ୍ତଙ୍କୁ ସହିତ ଭଲ ଭାବରେ କଥା କହିବା ଯେମିତି ଗୋଟେ ରାମାୟଣ ଅଛି ରାମାୟଣରେ କେତେ ପ୍ରକାରର ଜ୍ଞାନ ମିଲୁଛି ଯେପରି ଆମର ଜ୍ଞାନ ରାମାୟଣରେ ଯେମିତି ସତକଥା କହିବା ସତଭାବରେ ଚଲିବା ସତଭବରେ ଘୁରିବା ଏ ସମସ୍ତ ଜ୍ଞାନ ସବୁ ସବୁ ଅଛି ଏ ଜ୍ଞାନ ଆମର ଦରକାର ସମସ୍ତଙ୍କୁ ପାଇ ଦରକାର ଜ୍ଞାନ ନା ଥିଲେ କିଛି ନାହିଁ ଆମର ଜ୍ଞାନ ବହୁତ ଦରକାର ଏ ଜ୍ଞାନକୁ ଆମ ସବୁ ଭଲ ଭାବରେ ଶିଖିବା ଦରକାର ସବୁ ବହିରେ ମଳେ